ଋତୁ ବୃଷ୍ଟିପାତ ଆସିଲେ ଆମ ଅଞ୍ଚଳରେ ବହୁତ କ୍ଷୟକ୍ଷତି ହୁଏ ଆଉ ଧାନ ବି କ୍ଷୟକ୍ଷତି ହୁଏ ବିଲବାଡ଼ିରେ ବି ପାଣି ରହିକି ଧାନ ଫାନ ସବୁ ଗଛପତ୍ର ସବୁ ମରିଯାନ୍ତି ଆଉ ବି ପାହାଡ଼ରୁ ପାଣି ଆସିକି ଗାଁ ଦାଣ୍ଡରେ ଇଏ ହୁଏ ଆଉ ବହୁତ ଅସୁବିଧା ହୁଏ ତେଣୁ ପୁଣି ଯଦି ବର୍ଷା ଛାଡ଼ିଗଲା ଭଲ ବି ଫସଲ କରନ୍ତି ପନିପରିବା କରନ୍ତି ଧାନ ମୁଗ ସବୁ ବି ଚାଷ ଭଲ କରନ୍ତି ବର୍ଷା ଛାଡ଼ିଗଲା ପରେ ଆଉ ପ୍ରବଳ ବର୍ଷା ହୁଏ ବହୁତ କ୍ଷୟକ୍ଷତି ହୋଇଯାଏ